ହଠାତ୍ ମୁଁ ଯେତେବେଳେ ଘରଛାଡ଼ି ଅଲଗା ଜାଗାକୁ ମୁଁ ଯାଇଥାଏ କିଛି ଦିନ ପାଇଁ ତା'ହେଲେ ମୁଁ ସାଧାରଣତଃ ମୋ ଘରର ଲୋକଙ୍କୁ ସମସ୍ତଙ୍କୁ କହିଥାଏ ସେମାନେ ଗଛର ଠିକ୍ ସମୟରେ ପାଣିଦେବା ପାଇଁ ଠିକ୍ ସମୟରେ ସାର ବିଷ ଦେବାପାଇଁ ସେମାନଙ୍କୁ କହିଦେଇକି ଯାଇଥାଏ ଆଉ ତା'ସହିତ ମୁଁ ଯିବା ପୂର୍ବରୁ ସବୁ ଯଦି କେତିକି ସାର କେତେ ବିଷ କ'ଣ ଦେବା ଦରକାର ମୁଁ ମଧ୍ୟ ତା'ର ଯତ୍ନ ନେଇକି ଯାଇଥାଏ ଏହି ପ୍ରକାରର ସୁବିଧା ସୁଯୋଗରେ ମୁଁ ଗଛଗୁଡ଼ିକୁ ଯତ୍ନ ନେଇଥାଏ